ମୁଁ ଆପଣଙ୍କ ଆପରୁ ଗୋଟେ କ୍ୟାବ୍ ବୁକ୍ କରିଥିଲି ଯେଉଁଟାକି ଜଗତସିଂହପୁରରୁ ଭୁବନେଶ୍ୱର ଯିବା ପାଇଁ ମୋର କିଛିଟା ପର୍ସନାଲ୍ କାରଣ ଯୋଗୁଁ ମୁଁ କ୍ୟାବ୍କୁ କ୍ୟାାନସଲ୍ କରିଥିଲି ପର୍ସନାଲ କାରଣ କ'ଣ ନା ମୋର ବାପା ଏବେ ଆଇସିୟୁରେ ଆଡ଼ମିଟ୍ ଅଛନ୍ତି ତାଙ୍କ ହଠାତ୍ ତାଙ୍କ ଦେହ ଖରାପ ହେଇଥିବାରୁ ମୁଁ ତାଙ୍କୁ ମେଡ଼ିକାଲ୍ ନେଇକି ଯାଇଥିଲି ମେଡ଼ିକାଲ୍ରେ ଡକ୍ଟର ତାଙ୍କୁ କହିଲେ ଆଇସିିୟୁରେ ଭର୍ତ୍ତି କରାଯିବ ତ ସେଥିପାଇଁ ମୁଁ କ୍ୟାବ୍ କ୍ୟାାନସଲ୍ କଲି କରିଥିଲି ଆଜି ଆସିକି ଛଅ ଘଣ୍ଟା ହେଲାଣି କିନ୍ତୁ ଏପର୍ଯ୍ୟନ୍ତ ମୋର ପଇସା ମୁଁ ଫେରସ୍ତ ପାଇନାହିଁ ଆପଣ ଯଦି ଆପଣଙ୍କ ଏଜେଣ୍ଟ ସହିତ କଥା ହେଇକି ମୋ ନମ୍ବର୍ରେ ମୋ ଫୋନ୍ପେ ନମ୍ବର୍ କି ପେଟିଏମ୍ରେ ମୋ ପଇସା ଫେରେଇ ଦେଲେ ମୁଁ ମୋର ପଇସା ମୋ ଫେରି ପାଆନ୍ତି ଯଦି ଆପଣ ଏହା ନ କରନ୍ତି ମୁଁ ଆପଣଙ୍କ ନାଁରେ କମ୍ପ୍ଲେନ୍ ଦେବି